ମୁଁ ପକ୍ଷୀ ଦେଖିବା ସମୟରେ ପକ୍ଷୀ ଫୋଟୋଗ୍ରାଫି ଚେଷ୍ଟା କରିଥାଏ ତାଙ୍କ ମାନଙ୍କର ଫୋଟୋ ମଧ୍ୟ ଉଠାଇଥାଏ ଏମିତିକି ଜଙ୍ଗଲ ମାନଙ୍କ ମଧ୍ୟରେ ଯିବା ରାସ୍ତାରେ ମଧ୍ୟ ଜଙ୍ଗଲରେ ସବୁ ଫୋଟୋ ଉଠେଇ ଉଠାଇଥାଏ ଫୋଟୋଗ୍ରାଫି ନେଇ ଫୋଟୋ ସେମାନଙ୍କର ସବୁ ଫୋଟୋ ଉଠେଇ ଆଣିକିରି ଦେଖେଇଥାଉ ପକ୍ଷୀ ମାନଙ୍କର ସବୁ ଚମତ୍କାରିଆ ଫୋଟୋ ସବୁ ପାଖରେ ରଖିଥାଉ ଚିଲିକା ରେ ଯିବା ସମୟରେ ଚିଲିକା ଭିତରକୁ ଯାଉ ଚିଲିକା ଭିତରେ ଯାଇ ସେ ଭିତରେ ବସି ଫୋଟୋ ସବୁ ସବୁ ପକ୍ଷୀମାନଙ୍କର ଫୋଟୋ ଉଠାଇଥାଏ ବହୁତ ଚମତ୍କାର ଦେଖାଯାଏ